ଆମର ସୌରମଣ୍ଡଳର ସୂର୍ଯ୍ୟ ନକ୍ଷତ୍ର ଚନ୍ଦ୍ର ତାରାପର୍ଯ୍ୟ ସବୁ ରହିଛି ସୂର୍ଯ୍ୟ ଦ୍ୱାରା ଆମେ ଆଲୋକ ପାଉ ସୂର୍ଯ୍ୟ ବୁଡ଼ି ଗଲେ ଅନ୍ଧାର ହୋଇଥାଏ ଅନ୍ଧାର ପାଇଁ ରାତ୍ରିରେ ଜହ୍ନ ଆମକୁ ଆଲୋକ ଦେଇଥାଏ ସୂର୍ଯ୍ୟର ଚାରିପଟେ ଆଠଟି ଗ୍ରହ ବୁଲୁଛନ୍ତି ସେଥିରେ ରେ ମଧ୍ୟରୁ ଆମ ପୃଥିବୀ ଗୋଟିଏ ଆମ ସୌର ଜଗତରେ ବିଭିନ୍ନ ଉପଗ୍ରହ ମଧ୍ୟ ରହିଛିି ଉଲ୍କା ପିଣ୍ଡ ଗୁଡ଼ିକ ଆକାଶରେ ଦେଖା ଗଲେ ବହୁତ ଆନନ୍ଦ ଲାଗେ